କୀଟ କାମୁଡ଼ିବାକୁ ହେଲେ ସାଧାରଣତଃ ଆମର ମହୁମାଛି କାମୁଡ଼ିଲେ ଆମେ ତାକୁ ବିନ୍ଧା ବିନ୍ଧି ହୁଏ ତାକୁ ଭଲ କରିବା ପାଇଁ ସଙ୍ଗେ ସଙ୍ଗେ ଆମେ ତାକୁ ଅଧରେ କିରୋସିନ୍ ଘରେ ଆମର କିରୋସିନ୍ ଥିଲେ କିରୋସିନ୍ ଲଗାଇ ଦିଅନ୍ତି ଆଉ ଦାଆକୁ କଣ କରନ୍ତି ଆମେ ଘଷି ଦିଅନ୍ତି ତା ଦେହରେ ଘଷି ଦେଲେ ତା'ର ଯେଉଁ ରହିଥାଏ ଯେଉଁ ନିଶଟା ରହି ଲାଗିଯାଇଥାଏ ସେହିଟା ବାହାରିଗଲେ ବିନ୍ଧାଟା କମିଯାଏ